ଆମ ବଲାଙ୍ଗୀର ମୁଖ୍ୟ ଚାଷ ହେଉଛି ଧାନ ଏଠାରେ ବହୁତ ପ୍ରକାରର ଧାନ ଆଖୁ ଗହମ କପା ଚାଷ କରାଯାଏ ବିଭିନ୍ନ ପ୍ରକାର ପନିପରିବା କପା ଚାଷ କରାଯାଏ ଆମ ଆମ ଧାନ ଧାନ ଚାଷ କରାଯାଏ ସେଥିରୁ ଚାଉଲ ବାହାରେ ନିଜ ଘରେ ଧାନକୁ ସିଝେଇ ଯେଉଁ ଚାଉଲ ବାହାର କରାଯାଏ ସେଥିରେ ଭାତ ଖାଇବାକୁ ବହୁତ ଭଲ ଲାଗେ ଆ ବହୁତ ଆମ ଗ୍ରାମରେ ବହୁତ ଲୋକ ଯାହାଫଲରେ କିି ବହୁତ ଲୋକେ ଖାଇବାକୁ ସୁବିଧା ପଡ଼ୁଥିବାରୁ ସେଇ ଧାନକୁ ଯେଉଁ ବିକ୍ରି କରିଥାନ୍ତି ସେମାନଙ୍କୁ ସେଇ ଧାନରୁ ଚାଉଲ ବାହାର କରାଯାଇ ସେମାନଙ୍କୁ ଦିଆଯାଇଥାଏ ଯାହାଫଲରେ କି